ହଁ ରାଜୀବ ସୁଜ୍ ଦୋକାନରୁ କହୁଥିଲେ କି ହଁ ଅଙ୍କଲ୍ ମୋତେ ଗୋଟେ ସୁଜ୍ ନେବାର ଥିଲା ତ ପୁମାର ଆପଣଙ୍କ ପାଖରେ ପୁମାର କେଉଁ କେଉଁ ସୁଜ୍ ଆଭେଲେବଲ୍ ହେବ କହିପାରିବେ ମୋତେ ହଁ ମୋତେ ଗୋଟେ ସ୍ପୋର୍ଟ୍ସ ସୁଜ୍ ଦରକାର ଥିଲା ପୁମାର ତାର କେତେରୁ କେତେ ପ୍ରାଇସ୍ ଭିତରେ ଆସୁଛି ଆପଣ ତାର ସେକଣ୍ଡ କ୍ଵାଲିଟି ବାଲା ରଖିଛନ୍ତି ନା ଫାଷ୍ଟ୍ କ୍ଵାଲିଟି ବାଲା ହିଁ ରଖିଛନ୍ତି ଆଚ୍ଛା ଆଚ୍ଛା ଆଉ ତାର ପେମେଣ୍ଟ୍ କ'ଣ କିଛି ରହିବ ପ୍ରାଇସ୍ଟା

ହଁ ହଁ ଆକ୍ଚୁଆଲି ଆମ ଏଇଠାରୁ ପୁରା ଆଠ ଦଶ କିଲୋମିଟର୍ ପଡ଼ିଯାଉଛି ତ ସେଇଥିପାଇଁ ମୁଁ ଆଗ ଆପଣଙ୍କୁ କଲ୍ କଲି ପଚାରିବି ତାପରେ ଆପଣ ମୋ ହ୍ୱାଟ୍ସଆପ୍ରେ ମତେ ଦୁଇ ତିନିଟା ଫଟୋଟା ପଠାଇବେ ମୋତେ ଯେଉଁଟା ଭଲ ଲାଗିବ ଆସିକି ଦେଖିବି ନିଜେ ଟ୍ରାଏଲ କରିବି ଆଉ ତ ଗୋଟେ କାମ କରିବେ ମୋର ନମ୍ବରଟେ ଗୋଟେ ଲେଖି ନିଅନ୍ତୁ ସେଇ ନମ୍ବରରେ ମତେ ଟିକିଏ ହ୍ୱାଟ୍ସଆପ୍ରେ କିଛି ପୁମାର ସୁଜ୍ଟା ପଠାଇଦେବେ ଯାହାର ପ୍ରାଇସ୍ ଥିବ ଆମର ଛଅରୁ ସାତ ହଜାର ଭିତରେ ଆଉ ସେକେଣ୍ଡ କ୍ଵାଲିଟି ବାଲା କିଛି ଆପଣ ମାନେ ଫଟୋଟା ଆପଣ ପଠାଇବେନି ଯେଉଁଟା ଫାଷ୍ଟ୍ ପ୍ରାଇସ୍ ବାଲା ଆସିଥିବ ସେଇଟା ହିଁ ଦେଖେଇବେ ଟିକିଏ ନା ନା ଆଉ ଗୋଟେ ନମ୍ବର ଅଛି ଲେଖି ନିଅନ୍ତୁ ନମ୍ବର ହେଉଛି ଏଇଟ୍ ଡବଲ୍ ୱାନ୍ ସେଭେନ୍ ଏଇଟ୍ ୱାନ୍ ଡବଲ୍ ଫାଇଭ

ଏଇଟା ମୋର ହ୍ୱାଟ୍ସଆପ୍ ନମ୍ବର ଏଥିରେ ମୋତେ କିଛି ଫଟୋ ପଠାଇଦେବେ ତାପରେ ମୁଁ ଦେଖିବି ଆଉ ମୁଁ କାଲି ଆସିବି ଆପଣଙ୍କ ପାଖରେ ଆପଣଙ୍କ ଦୋକାନଟା କେଉଁ ରୁ କେଉଁ ଟାଇମ୍ ଖୋଲା ଆଉ ବନ୍ଦ ରହୁଛି

ଆଚ୍ଛା ଆଚ୍ଛା ମୁଁ ତ ସକାଳ ଟାଇମ୍ରେ ଆସିହେବନି ସ୍କୁଲ ଯାଉଛି ସ୍କୁଲ ସରିଲା ପରେ ଚାରିଟା ମୁଁ ଚାରିଟାରେ ବାହାରିବି ଆପଣଙ୍କ ପାଖକୁ ସେଇ ଛଅଟା ଆଡ଼େ ଆସିବି ଆଉ ହଁ ହଁ ଆଉ ପୁମା ଛଡ଼ା ଆଉ କିଛି ନୂଆ ନୂଆ ସୁଜ୍ ଆସିଛି କି ଏବେ ଦଶହରା ପାଇଁ

ଆଚ୍ଛା ଆଚ୍ଛା ଆଉ ଇଏ ଯେଉଁ ପାରାଗନର କିଛି ସ୍ଲିପର୍ ଅଛି କି ଶସ୍ତା ବାଲା ଯେଉଁଟା ଆମର ଶହେ ଦୁଇଶହରେ ମିଳୁଥିବ ଯେଉଁଟା ହଁ ହଁ ଡେଲି ୟ୍ୟୁଜ୍ ପାଇଁ ହଁ ହଁ ମତେ ଗୋଟେ ଶହେରୁ ଦେଢ଼ଶହ ଭିତରେ ହିଁ ଦରକାର ଥିଲା ମୁଁ ଗୋଟେ ସୁଜ୍ ଗୋଟେ ଆଉ ସେ ଚପଲ ବି କେତେଟା ଛାଡ଼ି ଦେଉନାହାନ୍ତି ଏକାଥରକେ ଫଟୋଟା ବି ହଉ ହଉ ଠିକ୍ ଅଛି ଆପଣ ଛାଡ଼ନ୍ତୁ ମୁଁ ଦେଖିକି କାଲି ଆସିବି ଆଉ ହଉ ରଖିଲି